ଗ୍ରାମାଞ୍ଚଳର ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ପାଇଁ ଏବଂ ପ୍ରୋତ୍ସାହନ କରିବା ପାଇଁ ଗାଁମାନଙ୍କରେ ଟୁର୍ଣ୍ଣାମେଣ୍ଟ ହୁଏ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଖିଥାଏ ପାରମ୍ପରିକ କ୍ରୀଡ଼ା ହିସାବରେ ସେମାନେ କ୍ରିକେଟ୍କୁ ପ୍ରାଧାନ୍ୟ ବେଶି ଦେଇଥାନ୍ତି ଗାଁମାନଙ୍କରେ ଦୁଇ ଦଳ ହୋଇକରି କ୍ରିକେଟ୍ ଖେଳନ୍ତି ଏବଂ କ୍ରିକେଟ୍ ଖେଳିବା ଦ୍ୱାରା ଯେଉଁ ଦଳ ଜିତେ ସେମାନଙ୍କୁ ଗୋଟିଏ ଟ୍ରଫି ମିଳେ ସେ ଟ୍ରଫିରେ ସେମାନେ ଆନନ୍ଦିତ ହୁଅନ୍ତି ସେହି ଯେଉଁ ଦଳ ଜିତେ ସେମାନେ ମାନେ ଗ୍ରାମାଞ୍ଚଳରେ ଖେଳିକରି ଜିତିଲା ପରେ ସେମାନେ ବ୍ଲକ୍ ଲେବଲ୍କୁ ଯାଆନ୍ତି ବ୍ଲକ୍ ଲେବଲ୍ରୁ ଖେଳିକରି ପୁଣି ଷ୍ଟେଟ ଲେବଲକୁ ଯାଆନ୍ତି ଏବଂ ତାହା ବର୍ଷକୁ ଦୁଇ ତିନିଥର ତାଙ୍କର ଖେଳ ହୁଏ ଏବଂ ସେହି ଖେଳରେ ବିଭିନ୍ନ ବିଭିନ୍ନ ସହର ଏବଂ ଗାଁ ପାଖର ଲୋକମାନେ ଆସି ଖେଳ ଦେଖିଥାନ୍ତି ଏବଂ ସେମାନଙ୍କୁ ଉତ୍ସାହିତ କରିଥାନ୍ତି ଏବଂ ତାଙ୍କର ଗ୍ରାମାଞ୍ଚଳର ଗ୍ରାମାଞ୍ଚଳରର ସାଂସ୍କୃତିକ ପରିଚୟକୁ ବଜାୟ ରଖିଥାନ୍ତି ଏବଂ ସେଠି ବିଭିନ୍ନ ପ୍ରକାର ଦୋକାନ ବଜାର ସବୁ ବସିଥାଏ ଏବଂ ଲୋକମାନେ ବି ବ୍ୟବସାୟ ମଧ୍ୟ କିଛି କରିଥାନ୍ତି